ଆମ ସଂସ୍କୃତିରେ ମହିଳାମାନଙ୍କର ଋତୁସ୍ରାବକୁ ପର୍ବ ହିସାବରେ ପାଳନ କରାଯାଏ ଉଦାହରଣ ସ୍ୱରୂପ ରଜ ସଂକ୍ରାନ୍ତି ଉତ୍ସବ ରଜ ସଂକ୍ରାନ୍ତି ଉତ୍ସବରେ ଝିଅମାନଙ୍କୁ ବହୁତ ଗୁରୁତ୍ଵ ଦିଆଯାଇଥାଏ ସେମାନେ ରଜ ସଂକ୍ରାନ୍ତି ଉତ୍ସବରେ ନୂତନ ବସ୍ତ୍ର ପରିଧାନ କରି ସଜବାଜ ହୋଇ ଦୋଳି ଖେଳିଥାନ୍ତି ଏବଂ ଆମର ଏହି ରଜ ସଂକ୍ରାନ୍ତି ଉତ୍ସବ ଦୀର୍ଘ ତିନି ଦିନ ଧରି ହୋଇଥାଏ ଏହି ତିନିଦିନ ଯାଏଁ ଝିଅ ପିଲାମାନେ ନିଜର ନୂଆ ନୂଆ ଡ୍ରେସ୍ ପିନ୍ଧି ବୁଲିଥାନ୍ତି ଏବଂ ବହୁତ ଖୁସି ଅନୁଭବ କରିଥାନ୍ତି